ହ୍ୟାଲୋ ଭଲ୍ ତୁଇ କାଣା ଦେଖିଲୁ

କାଁଣା ଖାଇଲୁ ଢ଼ାବାରେ କାଣ ଖିଇଥିବୁ ବୋଲ ରାତ୍କେ ଢ଼ାବା

ମୁଁ ଏଇନେ ଚା ଲେ ଆଓ ଲୋ ଆଓ ଆର୍ କିନ୍ ତିନ୍ ଚାର୍ ଲୋକମାନେ ସାଙ୍ଗ୍ମାନ ଫିର୍ କମେଇ ଦେଲୁ

ଏଠି କାଁଣା ବସିଲୁ ବସିବାଁ ଲାଇଟ୍ରେ କଁ ହୋଇଛି କିଛି ଭଲ୍ ନ ଲାଗେ ହେନ୍ତା ବୁଲି ଯାଇଥିଲି

ମାଇକିନା ନା ସେ ହଁ ହଁ ମେ କିଛି ନାଇଁ ଗଲା ହେନ୍ତା ବୁଲି ବୁଲା ମଜା ମସ୍ତି କରି ବାହାରି ଆଇଁଲୁ ହୁଁ ସାତ୍ ନୋ ବଜେ ଆସିବା ତୁ କେତେବେଲେ ଯାଇଥିଲୁ

ହେ ହେ ନୂଆ ନୂଆ ଜିନିଷ୍ମାନ ଆସିଥିଲା ହେନ୍ତା ଡ୍ରେସ୍ ତୁ କ'ଣ ଆଣିଲୁ ତୁଇ ତୁ ନିଜେ ଏତିକି ଅଲଗା ଦିନେ ଯାଇ ଥିଲୁ

ହଁ ହଁ ଠିକ୍ ଅଛି ଏଁ ଚାଲ